ଆମ ଗାଁରେ ପ୍ରତ୍ୟେକ ବର୍ଷ ଏକ ପର୍ବ ହୁଏ ଯେଉଁଥିରେକି ପ୍ରତ୍ୟେକ ଗ୍ରାମବାସୀ ଭାଗ ନେଇଥାନ୍ତି ପିଲାରୁ ବୁଢ଼ା ବୁଢ଼ାବୁଢ଼ୀ ବିବାହ ବିବାହ ସ୍ତ୍ରୀ ସ୍ୱାମୀ ସପରିବାର ସହିତ ଏ ଉତ୍ସବରେ ଭାଗ ନିଅନ୍ତି ବା ଉତ୍ସବ ପାଳନ କରନ୍ତି ସମସ୍ତେ ସଜବାଜ ସହିତ ପିଠାପଣା ପର୍ବପର୍ବାଣୀ ନାଚଗୀତ ଆଦି ମଜି ଯାଇଛନ୍ତି ବା ମାତି ଯାଇଥାନ୍ତି ଖାଇବା ପିଇବାରେ ବୁଢ଼ାବୁଢ଼ୀମାନଙ୍କଠାରୁ ଛୋଟ ପିଲାଯାକ ଆର୍ଶିବାଦ ନେଇଥାନ୍ତି ନିଜ ବାପାମାଆଙ୍କ ଠାରୁ ପଇସା ନେଇଥାନ୍ତି ନିଜ ପାଇଁ ନିଜର ସାମାନ ପତ୍ର ସଜବାଜ ପ୍ରସ୍ତୁତ କରି ଆସନ୍ତି ପର୍ବରେ ପର୍ବରେ ଆସିବା ସମୟରେ ସମସ୍ତେ ନାଚ ଗୀତରେ ପ୍ରତି ପ୍ରତି ଅତ୍ୟଧିକ ଆଗ୍ରହ ପ୍ରକାଶିତ କରିଥାଆନ୍ତି ଡେମସା ଇତ୍ୟାଦି ଝିଅମାନେ ଡେମସା ଛୁଆ ପିଲାଗୁଡ଼ିଯାକ ଡେମସା ଗୀତ ନୃତରେ ମଜା ନେଇଥାନ୍ତି ଏ ସମୟରେ ପର୍ବ ଚାଲୁଥିବା ସମୟରେ କିଛି ଯୁବକଗୋଷ୍ଠୀ ଆମ ଗାଁର ଯୁବକମାନେ ସାମ୍ପ୍ରତିକ ବର୍ଷଗୁଡ଼ିକପରି ଅନ୍ୟ ବର୍ଷରେ ତାଙ୍କ ଅପେକ୍ଷା ଅନ୍ୟ ଯୁବକମାନେ ଯିଏ ବର୍ତ୍ତମାନ ମ୍ୟାରେଜ ହେଇଯାଇଛନ୍ତି ତାଙ୍କ ପ୍ରତି ଇର୍ଷା ଭାବ ରଖି ତାଙ୍କେ ମଧ୍ୟ ମାନେ ଡାନ୍ସ ଗ୍ରୁପ୍ କରିଥିଲେ ଯାହାଫଳରେ ତାଙ୍କେ ନିଜର ସାଙ୍ଗମାନଙ୍କ ସହିତ ସେଇ ସାମ୍ପ୍ରତିକ ନୃତ୍ୟ ପ୍ରତି ବେଶଭୂଷା ପ୍ରସ୍ତୁତ କରିଥିଲେ ଏବଂ ଏକ ନୃତ୍ୟ ପ୍ରଦର୍ଶନ କରିଥିଲେ ଯାହାକି ଆମ ଗ୍ରାମର ଗୌରବକୁ ଅତ୍ୟଧିକ ମତ ମହତ୍ତ୍ୱ ବଢ଼ାଇ ଦେଇଥିଲା ସୋ ଯେ ସମସ୍ତେ ଗାଁ ବୃଦ୍ଧ ବୁଢ଼ାବୁଢ଼ୀ ସ୍ୱାମୀ ବୁଢ଼ାବୁଢ଼ୀ ପରିବାର ପିଲା ବୁଢା ସମସ୍ତେ ସେଇ ସାମ୍ପ୍ରତିକ ନୃତ୍ୟ ଡେମସା ପ୍ରତି ଆମ ଯୁବକମାନେ ଯେଉଁ ଭାବରେ ଆଗ୍ରହ ପ୍ରକାଶ କରିଛନ୍ତି ବହୁତ ଉତ୍ତମ ଭାବରେ ସେମାନେ ନିଜର ନୃତ୍ୟ ପ୍ରଦର୍ଶନ କରିଥିଲେ ଯାହାଫଳରେ ବୁଢ଼ାବୁଢ଼ୀ ସମସ୍ତ ଲୋକ ସପରିବାର ତାଙ୍କୁ ଆଶୀର୍ବାଦ ଦେଇଥିଲେ ତୁମେ ଭଲ ନୃତ୍ୟ ପ୍ରଦର୍ଶନ କରିଛ ତାଙ୍କୁ ଆମ ସରପଞ୍ଚ ତରଫରୁ କିଛି ଉପାୟ ଉପହାର ମଧ୍ୟ ଦେଇଥିଲେ ଯାହାଫଳରେ ତାଙ୍କେ ବହୁତ ଉତ୍ସାହ ପ୍ରଦର୍ଶନ ଉତ୍ସାହ ହୋଇଥିଲେ ଏବଂ ଆଗ୍ରହ ପ୍ରକାଶ କରି ଅନ୍ୟ ସାସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକରେ ଭାଗ ନେବେ ବୋଲି ତାଙ୍କର ଆଶା ଗୋଟେ ଜାଗ୍ରତ ହୋଇଥିଲା